ଭବିଷ୍ୟତରେ ଆମେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆ ଦିଆଯାଉ ନାହିଁ କାରଣ ବର୍ତ୍ତମାନ କ୍ଷେତ୍ରରର ଓଡ଼ିଆର ଓଡ଼ିଆ ଭାଷାର ହ୍ରାସ ହେବାରେ ଲାଗିଛି କାରଣ ପିଲା ପିଲାମାନଙ୍କର ଅଭିଭାବକମାନେ ପିଲାମାନଙ୍କୁ ବର୍ତ୍ତମାନ ଓଡ଼ିଆ ମିଡ଼ିଅମ୍ ସ୍କୁଲ୍ରେ ପାଠ ନ ପଢ଼ାଇ ଇଂଗ୍ଲିଶ୍ ମିଡ଼ିଅମ୍ ସ୍କୁଲ୍ରେ ପାଠ ପଢ଼ାଉଛନ୍ତି କାରଣ ଇଂଗ୍ଲିଶ୍ର ଚାହିଦା ସାରା ବିଶ୍ୱରେ ଅଧିକ ରହିଛି ଓଡ଼ିଆର ଭାଷା ଗୁରୁତ୍ୱ କମିଯାଉଛି ତେଣୁ ତେଣୁ ପିଲାମାନଙ୍କୁ ଓଡ଼ିଆ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାରେ ଅଧିକ ଗୀତ ଶୁଣେଇବା ପୌରାଣିକ ଗଳ୍ପ ଶୁଣେଇବା ବିଭିନ୍ନ ପ୍ରତିଯୋଗିତା ଇତ୍ୟାଦି କରିବା ଆବଶ୍ୟକ